ହଁ ମୁଁ ସେମାନଙ୍କ ବିଷୟରେ କିଛି କହିବାକୁ ଚାହୁଁଛି କାରଣ ସେମାନେ ଆମ ଭାରତକୁ ଗର୍ବିତ କରିଛନ୍ତି କଳ୍ପନା ଚାୱଲା ଯିଏକି ଆମ ଭାରତର ପ୍ରଥମ ମହାକାଶ ଚାରୀ ଯିଏକି କ୍ୟାନ୍ସର ରୋଗର ଔଷଧ ଆଣି ଫେରିବା ସମୟରେ ପୃଥିବୀ ପୃଷ୍ଠକୁ ପୃଷ୍ଠରେ ପହଞ୍ଚିବା ପୂର୍ବରୁ ତାଙ୍କୁ ତାଙ୍କର ମୃତ୍ୟୁବରଣ କରିଥିଲେ ସୁନୀତା ୱିଲିୟମ୍ସ ଯିଏକି ନାସାର ବୈଜ୍ଞାନିକ ଅଛନ୍ତି ରାକେଶ ଶର୍ମା ଯିଏକି ଭାରତର ପ୍ରଥମ ମହାକାଶଚାରୀ ତାଙ୍କୁ ଇନ୍ଦିରା ଗାନ୍ଧୀ ପଚାରିଥିଲେ ଯେ ପୃଥିବୀ ଆମର କିପରି ଦେଖା ଯାଉଛି ସେ କହିଥିଲେ ପୃଥିବୀ ଆମର ସୁନାର ପୃଥିବୀ ପରି ଦେଖାଯାଉଛି